ପ୍ରଥମ ଯେତେବେଳେ ମୁଁ ରୋଷେଇ କଲି ସେତେବେଳେ ବାଇଗଣ ଆଳୁ ତରକାରୀ କରିଥିଲି ଟମାଟର ତରକାରୀ କରିଥିଲି ଆଉ ସେଥିରେ ପାଣିର ମାପ ଜାଣିନଥିଲି ଆଉ ଝିଅ ବେଳେ ନା ଆଉ ପାଣିର ମାପ ଜାଣିନଥିଲି ବାଇଗଣଟା ଭାସୁଥିଲା ଆଉ ବାଇଗଣ ବୁଡ଼ିବା ଯାଇ ମୁଁ ପାଣି ଦେଉଥିଲି ଆଉ ବାଇଗଣଟା ଭାସି ଚାଲିଥିଲା ମୁଁ ଭାସୁଛି କଣ ତରକାରୀଟା ମାନେ ବାଇଗଣଟା ବୁଡ଼ୁ ଆଳୁଟା ତ ବୁଡ଼ିକି ରହିଲା ବାଇଗଣଟା ଭାସୁଛି କ'ଣ ଆଉ ତାପରେ ଜାଣିଲି ଯେ ବାଇଗଣଟା ଭାସେ ବୋଲି ଆଉ ତାପରେ ସମସ୍ତେ ବାପ ଘରେ ସମସ୍ତେ ଦେଖି ତରକାରୀ ଭଲ ଲାଗିଲା ଅବଶ୍ୟ କିନ୍ତୁ ଏ ଯେଉଁ ପାଣିଟା ଦେଇ ଦେଇଥିଲି ସେଥିପାଇଁ ସେମାନେ ସବୁ ହସିଲେ ଆଉ କିଏ କହିଲେ ଆଉ ତାପରେ ପ୍ରଥମ ପ୍ରଥମ ରୋଷେଇ କଲେ ତ କିଛି ଜଣା ନଥାଏ ଆଉ ପ୍ରଥମ ପ୍ରଥମ ରୋଷେଇ କଲେ ଏମିତି ସବୁ ଅନୁଭୂତି ଇଏ କରିବାକୁ ପଡ଼େ ଆଉ ସେମିତି କରିକିନା ଆଉ ବାଇଗଣରେ ବାଇଗଣ ତରକାରୀକୁ ଆଉ ଠିକସେ କରିପାରିନଥିଲି ଆଉ ତାପରେ ଆସ୍ତେ ଆସ୍ତେ ସବୁ କିଛି ଆସ୍ତେ ଆସ୍ତେ ହେଲା ରୋଷେଇ ଠିକ ସେ କରିପାରିଲି ଆଉ ଏଇ ହେଉଛି ଆଉ କଣ ଏ ଗୋଟେ ଅନୁଭୂତି ଆଉ ରୋଷେଇ କରିବାର ସମସ୍ତଙ୍କୁ ବି ଭଲ ଲାଗିଥିଲା ପରିବାର ଲୋକ ବି ଖୁସି ହେଇଥିଲେ ଯାହା ହଉ ସେତିକି ରୋଷେଇ କରିପାରିଛି ଆଉ ତାକୁ ଠିକ୍ ସେ ବନେଇ ପାରିଛି ଏଇ ହେଉଛି କଥା ଆଉ